ଆମର୍ ଓଡ଼ିଶାରେ ପାଞ୍ଚ ବର୍ଷ ତଲେ ନବୀନ୍ ପଟ୍ଟନାୟକ ଆମକୁ ଶାସନ୍ କଲେ ନ ଏଇ ଶାସନ୍ ଭିତରେ ବୃଦ୍ଧ ଲୋକ ବୁଢ଼ାମାନଙ୍କୁ ତାହାକୁ ଭତ୍ତା ଦିଆ ଯାଉଛେ ତା'ପରେ ଛୁଆମାନଙ୍କୁ ଖାଇବାର୍ ଲାଗି ଦିଆ ଯାଉଛେ ସ୍କୁଲ୍ ଯିବାର୍ ଲାଗି ସାଇକେଲ୍ ବି ମିଲୁଛେ କପଡ଼ା ବି ଦିଆ ଯାଉଛେ ଆଉ ଡାକ୍ତରଖାନା ଯିବାର୍ ଲାଗି ଆମ୍ବୁଲାନ୍ସ ବି ଦିଆ ହେଇଛେ ଆଉ ଡାକ୍ତରଖାନାର ବିଲ୍ ସବୁ କିଛି ସୁବିଧାରେ ତାର୍ ମାନେ ଡାକ୍ତର୍ ମାନେ ରୋଗୀମାନକର୍ ବେମାରୀମାନକର୍ ଚିକିତ୍ସା କରୁଛନ୍ ନବୀନ୍ ସରକାର ଭଲ୍ ଭାବରେ ଓଡ଼ିଶା କେ ଆମର୍ ଚଲେଇଛନ୍ ଆଉ ବିଜେପିର ମୋଦି ସରକାର୍ ବି ଯେନ୍ତା କେ ମାନେ ପ୍ରଧାନମନ୍ତ୍ରୀ ର ଯେନ୍ ଘର୍ ଦଉଥିଲା ଆବାସ ଯୋଜନା ସମସ୍ତଙ୍କୁ ପ୍ରାୟ ଲୋକ ସେ ପକ୍କା ଘର୍ ମାନେ ବନେଇଛନ୍ ଆଉ ମାଟି୍ର ଘର୍ ଆଉ ନାଇଁ ଦିସବାର୍ ପକ୍କା ଘର୍ ସବୁ ହେଇ ଗଲାନ ଆଉ ଭଲ୍ ସେ ସମସ୍ତେ ତାର୍ ମାନେ ଘର୍ ଦ୍ଵାରା ରେ ଭଲ୍ କରି ରହୁସନ୍ ବର୍ଷା ଝଡ଼ ତୋଫାନ୍ ରେ ଯେନ୍ଟା ଘର୍ ଭାଙ୍ଗୁଥିଲା ଘର୍ ଢସ୍କୁ ଥିଲା ଆଉ ସେ ସବୁ ଜିନିଷ୍ ନାଇଁ ହବାର୍ ତ ଭଲ୍ ହିସାବେ ମୋଦି ସରକାର୍ ବି ଚଲେଇଛନ୍